ଆଉ ମୋ ମୋର ତ କିଛି ଲକ୍ଷ୍ୟ ନାହିଁ କିନ୍ତୁ ମୁଁ ଚାହୁଁଛି ମାନେ ମୁଁ ଗୋଟେ ଘରର ଗୃହିଣୀ ମାନେ ଘର କେମିତି ଭଲ ମାନେ ସମସ୍ତେ ଖୁସିରେ ରଖିବାକୁ ଚାହୁଁଛି ମୋ ପରିବାର ମୋ ଶାଶୁ ଶଶୁର ମୋ ସ୍ୱାମୀ ଦେଢଶୁର ଯା ଝିଆରୀ ପୁତୁରା ମାନେ ମୁଁ ଏମିତି କରିବାକୁ ଚାହୁଁଛି ନା ସମସ୍ତେ ସେ ଖୁସିରେ ମାନେ ଖୁସି ହେବେ କିନ୍ତୁ ମୋ ମୁଁ କାହା ପ୍ରତିମାନେ ଖରାପ କରିବାକୁ ଚାହୁଁନି ଭଲ କଲେ ସମସ୍ତେ ମୋତେ ଭଲ କହିବେ ଧର ସେଇ ପ୍ରତି ସବୁବେଳେ ମୋର ଲକ୍ଷ୍ୟ ରହୁଛି ପରିବାରଟା କିନ୍ତୁ ହସଖୁସି ମାନେ ସବୁବେଳେ ଦେଖିବାକୁ ଚାହୁଁଚି ମୁଁ ନିଜେ ଯେମିତି ଥାଏ କିନ୍ତୁ ମୋ ପରିବାର ମୁଁ ଭଲରେ ରଖିଦିଏ ଆଛଡ଼ା ଧର ମୁଁ ଆଉ କିଛି ଥର ଚାହେଁ ନା ଯେତେ କଷ୍ଟ ଆସୁଛି ତାକୁ ମୁଁ ମୋର ସବୁ ହସ ଖୁସି ସବୁବେଳେ ଦେଖିବାକୁ ଚାହେଁ ପରିବାରୁ ମୁଁ ବହୁତ ଭଲ ପାଏ ମୁଁ କେମିତି ସିଏ ଠିକ୍ ଟାଇମ୍ରେ ଖାଇବେ କେମିତି ତାଙ୍କର କପଡ଼ା ପତ୍ର କେଉଁଠି କ'ଣ ରହିବ ଧର ସିଏ ସ୍କୁଲ୍ ଯିବେ ତାଙ୍କ ଖାଇବା ପିଇବା ଟିଫିନ୍ ଯେମିତି ତାକୁ ସବୁ ଠିକ୍ ଟାଇମ୍ରେ ଦେଇ ତାକୁ ଟାଇମ୍ରେ ବିଦା କରି ତା'ପରେ ମୋର ଠାକୁର ପୂଜା ମୋ ଫେରେ ଶାଶୁ ଶ୍ୱଶୁର ତାଙ୍କୁ ଖାଇବା ଦେବା ଏଇସବୁ ଟାଇମ୍ ଟେବୁଲ୍ରେ ମୁଁ କରିବାକୁ ଚାହେଁ କେମିତି କେହି ଅଶାନ୍ତି ନହେବେ ଶାନ୍ତି ଶୁଣାରେ ଜିନିଷଟି ଚାଲିବୁ ଘର କରିବାର